ଆଜିକାଲି ସ୍ମାର୍ଟଫୋନ୍ ବାହାରିକି ଯେତେ ପରିମାଣରେ ଭଲ ହେଉଛି ସେତେ ପରିମାଣରେ ଖରାପ ବି ହେଉଛି କାରଣ ସ୍ମାର୍ଟଫୋନ୍ରେ ଆମେ ସବୁକିଛି ଜିନିଷ ଜାଣିପାରୁ ଫେସବୁକ୍ ଦ୍ୱାରା ଆମେ ବହୁତ ଦୂରସ୍ଥାନର ଦୁର୍ଘଟଣା ବା ଅନ୍ୟକିଛି ଜିନିଷ ସବୁକିଛି ଆମେ ଦେଖିପାରୁ ବହୁତ କିଛି ସେଇଥିରୁ ଆମେ ଜାଣିପାରୁ ଫେସବୁକ୍ ଦ୍ୱାରା ଗୁଗୁଲ୍ ଦ୍ୱାରା ପିଲାମାନଙ୍କର ପାଠ ପଢ଼ିବାରେ ସାହାଯ୍ୟ ହେଇପାରେ ବା ବହୁତ ଗୁଡ଼ିଏ ନ ଜାଣିବାଟା ବି ପିଲାମାନେ ବହୁତ ସହଜରେ ସହଜ ଉପାୟରେ ତାଙ୍କେ ଜାଣିପାରନ୍ତି ଗୁଗୁଲ୍ ଦ୍ୱାରା ଆମର ଯେତେ ଫୋନ୍ ଦ୍ୱାରା ଆମେ ଦୂରସ୍ଥାନର ଜିନିଷ ଜାଣିପାରୁ ବା ଫୋନ୍ରେ କଥାବାର୍ତ୍ତା ହେଇପାରୁ ଭିଡ଼ିଓ କଲ୍ ଦ୍ୱାରା ଆମେ ଜାଣିପାରୁ ଫୋନ୍ ଫୋନ୍ ଦ୍ୱାରା ବହୁତ କିଛି ସୁବିଧା ସମସ୍ତଙ୍କୁ ମିଳିଛି କିନ୍ତୁ ପିଲାମାନେ ଯେଉଁ ମୋବାଇଲ୍ ଦ୍ୱାରା କିଛି ବ୍ୟବହାର ନ କରି ଜାଣି ପିଲାମାନେ ଖରାପ ଲାଇନ୍କୁ ବି ଯାଉଛନ୍ତି କାରଣ ଗେମ୍ ଡାଉନଲୋଡ଼୍ କରି ଦେଖୁଛନ୍ତି ବା ଭିଡ଼ିଓ ଗେମ୍ ଗେମ୍ ଖେଳୁଛନ୍ତି ଭିଡ଼ିଓ ଦେଖୁଛନ୍ତି ପାଠପଢ଼ାରେ ମନ ଦେଉନାହାନ୍ତି ସେଇଟା ବି କିଛି ଖରାପ ଲକ୍ଷଣ ତ ଫେସବୁକ୍ ବା ଗୁଗୁଲ୍ ଫୋନ୍ ଫାନ୍ ଦ୍ୱାରା ଆମେ ସବୁ କିଛି ଜାଣିପାରୁ କିନ୍ତୁ ବ୍ୟବହାର ନ କରି ଜାଣି ପିଲାମାନେ ଖରାପ ଲାଇନ୍କୁ ବି ଯାଉଛନ୍ତି ସେଇଟା ଯେତେବି ଉପକାର ହୋଇପାରୁଛି ସେତେବି ଅପକାର ହୋଇପାରୁଛି କିନ୍ତୁ ଫୋନ୍କୁ ଭଲଭାବରେ ବ୍ୟବହାର କଲେ ବହୁତ ଉପକାରୀ ଜିନିଷ